ଆଜ୍ଞା ମୁଁ ଏକ ଏକ କ'ଣ ଅନେକ ଗୁଡ଼ିଏ ବିଭିନ୍ନ ଦୌଡ଼ରେ ପାାର୍ଟିସିପେଣ୍ଟ୍ କରିଛି ଯେପରିକି ଆମ ସ୍କୁଲ୍ରେ ବି ଦୌଡ଼ କାର୍ଯ୍ୟକ୍ରମ ହେଲେ ପାାର୍ଟିସିପେଣ୍ଟ୍ କରିଛି ଏବଂ ଆମ କଲେଜ୍ରେ ମଧ୍ୟ ପାାର୍ଟିସିପେଣ୍ଟ୍ କରିଛି ଏବଂ ପାର୍ଟିସିପେଣ୍ଟ୍ରେ ମଧ୍ୟ ପ୍ରଥମ ସ୍ଥାନ ଗ୍ରହଣ କରିଅଛି ହଣ୍ଡ୍ରେଡ଼୍ ମିଟର୍ ଟୁ ହଣ୍ଡ୍ରେଡ଼୍ ମିଟର୍ ବୋଥ୍ରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଛି ତ ତା'ର ଅନୁଭୂତି ବହୁତ ଆନନ୍ଦଜନକ ହୋଇଥାଏ ଧନ୍ୟବାଦ୍